ମୁଁ ମୋର ଘରେ ଗୃହପାଳିତ ପଶୁ କିଛି ରଖିଛି ଯେମିତିକି ଚାରୋଟି ଗାଈ ପାଞ୍ଚୋଟି ଛେଳି ତିନୋଟି ମେଣ୍ଢା ଅଛନ୍ତି ସେମାନଙ୍କର ମୁଁ ବହୁତ ଯତ୍ନ ନିଏ ଏବଂ ସେମାନଙ୍କ ଦ୍ୱାରା ମୁଁ କିଛି ପଇସା ରୋଜଗାର କରେ ଏହି ପଶୁମାନଙ୍କୁ ରଖି ମୁଁ ବହୁତ ଖୁସି ଅନୁଭବ କରୁଛି